ଆମର ଜୀବିକା ପାଇଁ ବିଜୁଳି ଏକ ଅତ୍ୟନ୍ତ ଜରୁରୀ ଏବଂ ନିର୍ଭର ବିଜୁଳି ଏହି ଦ୍ୱାରା ଏହି ବିଜୁଳି ଦ୍ୱାରା ବା ବିଦ୍ୟୁତ୍ ଦ୍ୱାରା ଆମର ଅନେକ ଉପକୃତ ହୋଇଥାଏ ଏବଂ ଏହା ବିଦ୍ୟୁତ୍ କଟ୍ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ ଅନ୍ଧାରରେ ରେ କିଛି ଦେଖାଯାଏ ନାଇଁ ଛୋଟ ପିଲା ଛୁଆମାନଙ୍କ ଅନେକ ଅସୁବିଧା ହୁଏ ସାଧାରଣ ଭାବେ ପିଲାମାନେ ପାଠ ପଢ଼ିବାରେ ଅନେକ ଅସୁବିଧା ସମ୍ମୁଖୀନ ହୋଇଥାଏ ବିଜୁଳି କାଟ୍ ପାଇଁ ଆମର ଆଲୋକ ପାଇଁ ସାଧାରଣ ଭାବେ କ'ଣ କୌଣସି ସୁବିଧା ନାହିଁ ଏ କାଟ୍ ସମୟରେ ଅନେକ ଅସୁବିଧା ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ଅନେକ ବିପଦର ସମ୍ମୁଖୀନ ହୋଇଥାଏ ଜୀବନ ଜୀବିକାରେ ଆଉ ଏଇ ଇନ୍ଭର୍ଟର୍ ଏଠାରେ ଲୋକମାନଙ୍କ ପାଖରେ ଇନ୍ଭର୍ଟର୍ ମଧ୍ୟ ନାହିଁ ଇନ୍ଭର୍ଟର୍ ଥିଲେ ଅଧିକରୁ ଅଧିକ ଦୁଇରୁ ତିନି ଘଣ୍ଟା ବିଦ୍ୟୁତ୍ କାଟ୍ ସମୟରେ ଜୀବିକା ଜୀବନ ଜୀବିକା ଚଳିପାରିବ ଏହି କାଟ୍ରେ ବିଦ୍ୟୁତ୍ କାଟ୍ରେ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି କିଏ କିଏ ଅଛି ଏହି